ଘରେ ବଗିଚା ରକ୍ଷଣବେକ୍ଷଣ କରିବା କେତେ ଶସ୍ତା କିମ୍ବା ବୋଇବହୁଳ ଘରେ ବାଡ଼ି ବଗିଚାରେ ତ ଆମ ବହୁତ ବାଡ଼ି ବଗିଚା ଅଛି ରକ୍ଷଣାବେକ୍ଷଣ ପାଇଁ ଆମର ଅସୁବିଧା କିଛି ନାହିଁ ଆମେ ସବୁବେଳେ ଚାରା ଆଣିକି କିମ୍ବା ମଞ୍ଜି ଆଣିକି ଇଏ କରୁଛେ ଖାଲି ଏତିକି ଆମକୁ ହରିଆଣ ଟିକେ ବାଡ଼ ଘେରତେ ହେଉଛି ଆମ ଆଡ଼େ ସବୁ ଗୋରୁ ଫୋରୁ ସବୁ ଖରାଦିନରେ ବୁଲନ୍ତୁ ନା ତେଣୁ ଆମକୁ ସେଇଟା ଟିକେ ଅସୁବିଧା ହୁଏ ସେଇଟା ହିଁ ଖର୍ଚ୍ଚ ଆଉ ଖର୍ଚ୍ଚ ନାହିଁ ଏବେ ତ ଆମର ସଜଳଧାରାରେ ପାଣି ଆସିଛି ପାଇପ୍ ପାଣିକି ଆମେ ଡ୍ରମରେ ପୁରାଇ ଗଛମୂଳେ ଦଉଛେ ସାର ଆଣିକି କିଣିକି ଦଉଛେ ଗଛ ଭଲ୍ ସବୁ ଇଏ ହେଇଛି ତେଣୁ ଆମର କିଛି ଅସୁବିଧା ନାହିଁ ଏଇନ ବାଡ଼ି ବଗିଚାରେ ଆମେ ବହୁତ ପ୍ରକାର ଗଛ ଲଗାଇଛି ଆକାଶୀ ପାଖରୁ ପଟାଶ ପାଖରୁ ଶାଗୁଆନ୍ ପାଖରୁ ସବୁ ଗଛ ଅଛି

ପନିପରିବା ବି ତା ସାଙ୍ଗରେ ରଖାହେଇଛି ଏହିସବୁ ରୋପଣ କରିକି ଆମେ ଆମେ ସବୁ ପ୍ରକାର ଗଛ ଲଗାଇଛେ ଆମ୍ବ ବି ବହୁତ ଅଛି କାଜୁ ବି ଅଛି ଯେତିକି ପ୍ରକାର ଖାଇବା ଫଳ ଅଛି ସବୁପ୍ରକାର ଆମର ଅଛି କୋଳି ଗଛ ଲଗାହେଇଛି କୋଳି ବି ବହୁତ ଦାମରେ ବି ବିକା ହୁଏ ତେଣୁ ଆଉ କିସ କିସ ଫଳ ଆମେ ସବୁ ସେ ଚାରା ସବୁ ବାହାରୁ ଆଣା ହୁଏ ବାହାରୁ ଆଣିକି ସବୁ ରୁଆ ହୁଏ ଏ ତାକୁ ସାର ଫାର ଦେଇକି ଲୋକ ଦ୍ୱାରା ଇଏ କରାହୁଏ ସବୁ ତ ଏତେ ନିଜେ କରିହବନି କିନ୍ତୁ ସେ ବାଡ଼ ଘେରାଟା ଆମ ବହୁତ କଷ୍ଟ ଏଇଟା ହିଁ ବଇ ବହୁଳ ହେଇଯାଏ